ଆଜ୍ଞା

ହଁ ହଁ ମୁଁ ଫାଙ୍କା ଅଛି ପୁରା ଅଧା ଘଣ୍ଟା ପରେ ମୁଁ ଯାଇକି ପହଞ୍ଚିଯିବି ଆଉ କେଉଁ ଜାଗା କେଉଁଠି କହୁନାହାନ୍ତି ହଁ ହଁ ମୁଁ

ହଁ ଭଲ କରିଛ ଦୁଇଶହ ଟଙ୍କା ଦେବେ

ହଁ ହଁ ମୁଁ ତୁମକୁ ନେଇକି ପହଞ୍ଚାଇ ଦେବି ତୁମେ କେତେବେଳେ ମୋତେ କଲ୍ କରିବ ମୁଁ ଯାଇ ପହଞ୍ଚିଯିବି ହଁ ହଁ ନା ନା ଏଇକ୍ଷିଣା ମୁଁ ପୁରା ଫାଙ୍କା ଅଛି ନାହାନ୍ତି କେହି ଲୋକ ତୁମକୁ ନେଇକି ସୁରକ୍ଷିତରେ ପହଞ୍ଚାଇ ଦେବି ଆଉ ହଁ ଝିଅ ପିଲା ବହୁତ କମ ଚଲାଉଛନ୍ତି ଅଟୋ ମୁଁ ଟିକେ ଚଲାଉଛି ଆଉ ହଉ ଠିକ୍ ଅଛି

ହଁ ମାଳିବସାରେ ଏହିକ୍ଷଣି ଲୋକ ଥିବେ ଏବେ ବହୁତ ଲୋକ ଥିବେ

ହଁ ଆପଣ ଚିନ୍ତା କରନ୍ତୁନି ମୁଁ ଯାଇଁ ପହଞ୍ଚିବି ଆପଣଙ୍କୁ ନେଇକିନି ସୁରକ୍ଷିତରେ ଆସି ନିରବ ସନ୍ଧ୍ୟାଙ୍କ ଘରେ ପହଞ୍ଚାଇ ଦେବି ପୁଣି ଆସି ତୁମ ଘରେ ଡ୍ରପ୍ କରିଦେବି ଦଶ ମିନିଟ ଲାଗିବ ମାତ୍ର ଆଜ୍ଞା ହଁ ହଁ ହଉ ହଉ ରହୁଛି ମୁଁ ତ ଆପଣଙ୍କୁ ନେଇକି ପହଞ୍ଚାଇ ଦେବି କଲ୍ କଲେ ହଉ ମୁଁ ରହୁଛି